ହଁ ଭାଇ ସାଗର ମାଛ ଦୋକାନ କହୁଥିଲ ଆଜ୍ଞା ମୁଁ ମୋର ମାଛ ଅର୍ଡ଼ର କରିବାର ଥିଲା ତ ସେଇଥିପାଇଁ ମୁଁ ଭାଇ ଫୋନ କରିଥିଲି ମୁଁ ଆଜ୍ଞା ଏଇ ଟିକାବାଲିରୁ କହୁଥିଲି ମାଛ ଆମ ଘରେ ତିରିଶ ଜଣ ଖଣ୍ଡେ ଖାଇବାର ଅଛି ସେଇଠୁ ତ କେତେ କିଲୋ ନେଲେ ହେବ ମୁଁ ତ ଜାଣିପାରୁନି କେତେ କିଲୋ ନେଲେ ହେବ ଆଜ୍ଞା ଆଜି ଆମ ଘରେ ଗେଷ୍ଟ ଅଛନ୍ତି ତିରିଶ ଜଣ ତ ସେଇ ହିସାବରେ ମୋତେ ମାଛ ନେବାର ଅଛି ତ କେତେ କିଲୋ ନେଲେ ହେବ ଅଛନ୍ତି ଆମ ଘର ର ଫ୍ୟାମିଲି ନା ପାଞ୍ଚ ଜଣ ହେବେ ଦଶ କିଲୋ ହେଲେ ହେଇଯିବ ହେଲେ କୋଉ ମାଛ କେମିତି କେତେ ରେଟ୍ କଣ ଅଛି ମୁଁ ଭଲ ମାଛ ଚାହୁଁଚି ଯେଉଁଟା କି ସଜ ମାଛ ଏଇ ଯେଉଁ ବରଫ ମାଛ କିଛି ଭଲ ନୁହଁ ସେଇ ମାଛ ମୁଁ ନେବିନି ଆଉ ଯେଉଁଟାକି ଆମର ନଦୀରୁ ଯେଉଁ ମାଛ ଆସୁଛି ବା ସମୁଦ୍ରରୁ ଯେଉଁ ଫ୍ରେଶ୍ ମାଛ ଆସୁଛି ସେଇ ମାଛ କିଛି ଆସୁଛି ନା ନାଇ ଯଦି ମୁଁ ନେବି ହଁ ଆଉ କଣ ଅଲଗା କିଛି ମାଛ ନାହିଁ ଯେଉଁ କାତି ଥିବା ମାଛ ନା ନା କଙ୍କଡ଼ା ତ ନେବିନି ଆଉ ଯେଉଁ ରୋହି ଭାକୁର ସେଇଟା ତ ଘରେ ଟିକିଏ କେହି ଖାଆନ୍ତିନି ସେଇ ମାଛ ଆଉ ଯେଉଁଟା କି ଆମେ କାତି ଛଡ଼ା ହେଉଛି ସେ ମାଛ କିମ୍ବା ଯେଉଁ ଆଉ କଣ ଆଉ ସେ ରେଟ୍ ଟା କେତେ ଆସିବ ଆଉ ମୁଁ ଯଦି ରେଟ୍ ନ ଜାଣିକି ଜିନିଷ କେମିତି ନେବି ଭଲ କଥା କହୁଛନ୍ତି ମୁଁ ରେଟ୍ ନ ଜାଣିକି ଜିନିଷ କେମିତି ନେଇଯିବି

ବଢ଼ିଆ ମାଛ ଯେ କିନ୍ତୁ ରେଟ୍ ଟା ପୁଣି ଥିବ ନା ରେଟ୍ ଟା ଟିକେ କହିବେ ନଅ କିଲୋ ହଁ ଆଜ୍ଞା ଶୁଣନ୍ତୁ କହୁଛନ୍ତି ରେକର୍ଡ଼ ଦୋକାନ କିନ୍ତୁ ମୁଁ ଗତ ଥର ଆପଣ ନଥିଲେ ଅନର ନଥିଲେ କିନ୍ତୁ ଯେଉଁ କାମ କରୁଛନ୍ତି ପିଲାମାନେ ତାଙ୍କେ ଥିଲେ ମୁଁ ମାଛ ମଗେଇଥିଲି ମାଛ ପଚା ମାଛ ଦେଇଥିଲେ ସେଇଥିପାଇଁ ମୁଁ ପଚାରୁଛି ନହେଲେ କାହିଁକି ପଚାରିଥାନ୍ତି ନା ନା ନା ନା ଆପଣଙ୍କ ଦୋକାନରୁ ମୁଁ ନେଇଛି କିନ୍ତୁ ଆପଣ ନ ଥିଲେ ଆପଣଙ୍କର ପିଲା ଯେଉଁ କାମ କରୁଛନ୍ତି ନାଇ ସେ ହଉ ଠିକ୍ଅଛି ଆରେ ଠିକ୍ ଅଛି ଯେ କିନ୍ତୁ ଶୁଣନ୍ତୁ ମୁଁ ଥରେ ସେଇ ଯେଉଁ ଧକା ଖାଇଛି ନା ମାନେ ମାଛରୁ ଯେଉଁ ଖରାପ ମାଛ ମୋତେ ମିଳିଛି ତ ସେଇଥିପାଇଁ ମୁଁ ଆଗୁଆ ପଚାରି ଦେଉଛି ଆଉ ଚିହ୍ନା ଗ୍ରାହକ ଯାଉଛନ୍ତି ଠିକ୍ ରେ ମାଛ ବେପାର ଦେଲେ ଆପଣଙ୍କର ଦୋକାନରେ ବି ଅଧିକ ଆଗ୍ରହୀ ହେବେ କିମ୍ବା ଗ୍ରାହକ ବି ଅଧିକ ଯିବେ ଯଦି ଏମିତି କାଁ ଭାଁ ଯଦି ସେମିତି କରିବେ ତ ଆପଣଙ୍କ ଦୋକାନକୁ ସେମିତି ଆଉ ଗ୍ରାହକ ଯିବେ କି କହୁନାହାନ୍ତି ହଉ ଠିକ୍ଅଛି ଆପଣ ମୁଁ ମୁଁ ମୁଁ ଶୁଣନ୍ତୁ

ହଉ ଠିକ୍ଅଛି ଯେହେତୁ ମୁଁ ଆପଣ ନଥିଲେ ଯାଇଥିଲି ସେଥିପାଇଁ ମୁଁ ଅସୁବିଧା ଭୋଗିଛି ଆଉ ଆପଣ କେଉଁ ଦିନ ଥିବେ କୁହନ୍ତୁ ମୁଁ ସେଇ ହିସାବରେ ଯିବି କାଲି ରହୁଛନ୍ତି କି ନା ପଅରଦିନ ରହୁଛନ୍ତି

ହଁ କାଲି ଆସିବି ଆଚ୍ଛା ଠିକ୍ଅଛି ମୁଁ କାଲି ଯିବି ନଅ ଟା ସାଢ଼େ ନଅ ଭିତରେ ଯିବି ଆଉ ରହୁଛି ଆ ଆଜ୍ଞା ଠିକ୍ଅଛି ହଁ ଆଜ୍ଞା